ସାର୍ ନମସ୍କାର ମୁଁ ସାର୍ଥକ ଟିଭିରୁ ଟଙ୍କ ଏଜେଣ୍ଟ କହୁଛି ସାର୍ ନମସ୍କାର ନମସ୍କାର ଆଉ କ'ଣ ଭଲ ଅଛନ୍ତି ସାର୍ ଗୋଟେ ଇଣ୍ଟରଭ୍ୟୁ ନେବାର ଥିଲା ସାର୍ ହଁ ହଁ ଗୋଟେ ଇଣ୍ଟରଭ୍ୟୁ ନେବାର ଥିଲା ତ ହୋଟେଲର ମାନେ ଆପଣଙ୍କ ଏଇ ନବରମପୁର ଏରିଆରେ କ'ଣ ବିରିୟାନିର ଚାହିଦା ବା ତାର ବ୍ୟବସାୟ ବିଷୟରେ ଆପଣ ଟିକିଏ ଆମକୁ କହିପାରିବେ

ହଁ ଆପଣ ଡେଲି ମାର୍କେଟରେ କେତେ ଲାଗି ବିକୁଛନ୍ତି ଯେ

ଆଉ କ'ଣ ଡଷ୍ଟବିନ୍ ଫଷ୍ଟବିନ୍ର ବ୍ୟବସ୍ଥା ଅଛି ପରା ନାଇଁ ହେବ ଆଜ୍ଞା ଯେ କ'ଣ କ'ଣ ପାଇଁ କ'ଣ ଦରକାର ଆପଣଙ୍କୁ ଯେ ହଁ ତୁମକୁ ଏଡଭଟାଇଜମେଣ୍ଟ ଗୋଟେ ବିଜ୍ଞପ୍ତି ବାହାର କରିବାର ଅଛି ଭଲ ହଁ କ୍ୱାଲିଫିକେସନ କେତେ ଦରକାର ଅଛି ହଁ ହଁ କେବେ କରିଦେବି ହେଲା ଏଇ ଗୋଟେ ପନ୍ଦର କୋଡ଼ିଏ ଦିନ ଭିତରେ ହୋଇଯିବ କିଛି ନାହିଁ ଖାଲି ଗୋଟେ ତିରିଶ ହଜାର ଖଣ୍ଡେ ଖର୍ଚ୍ଚ ହେବ ଆଜ୍ଞା ଆମେ ନେବୁ ନାହିଁ ଆଜ୍ଞା ପେପର୍ବାଲାକୁ ଦିଆ ହେବ ମିଡିଆବାଲାକୁ ଦିଆ ହେବ ତାପରେ ଆମର ସାର୍ଥକ ଟି ଭି ଓନର୍କୁ ଦିଆ ହେବ ଆପଣ ସେ କଥା କ'ଣ ସେଠି ଥାଇକି ଜାଣିପାରୁନାହାନ୍ତି କ'ଣ ଆଜ୍ଞା ଦିନକୁ ଚାଳିଶ ପଚାଶ ହଜାର ଟଙ୍କା ବିଜନେସ୍ କରୁଛନ୍ତି କ'ଣ ତିରିଶ ହଜାର ଆପଣଙ୍କ ପାଖରେ ନାହିଁ କି ନାଇଁ ନାଇଁ ରିସେଣ୍ଟଲି ପଇସା ଦରକାର ନାାଇଁ ଯେତେବେଳେ ବିଜ୍ଞପ୍ତିଟା ବାହାରିବ ସେଇ ଟାଇମ୍ରେ ଆମକୁ ପଇସା ଦରକାର ରେଜିିଷ୍ଟ୍ରେସନ୍ ଓନ୍ଲି ଅଣତିରିଶହ ପଚାଶ ତିନି ଟଙ୍କା ଦେବେ ହଁ ତାପରେ ରେଜିଷ୍ଟ୍ରେସନ୍ ତୁମର ନାଁରେ ଗୋଟେ ଆଇ ଡି କ୍ରିଏଟ୍ ହେବ ସେ ଆଇ ଡି ଦ୍ୱାରା ଆପଣ କାମ ମଧ୍ୟ କରିପାରିବ ଫଟୋ ଫଟୋ ଗୋଟେ ଉଣେଇଶଟା ଫଟୋ ଦରକାର ତୁମର ବୁଝିଲେକି ନାହିଁ ଆଇ ସିି ଫଟୋ ଠିକ୍ ଅଛି ମୋତେ ଶୁଣନ୍ତୁ ଆପଣ ମୋତେ ସନ୍ଧ୍ୟାରେ ଟିକେ କଲ୍ କରନ୍ତୁ ମୁଁ ଆପଣଙ୍କୁ ମୋର ପର୍ସନାଲ ନମ୍ବର ଦେଉଛି ସେଇ ନମ୍ବରରେ ମୋତେ କଲ୍ କରିବେ ଠିକ ଅଛି